ଆଗକାଳରେ ଲୋକମାନେ ଡଙ୍ଗା ନୌକାରେ ଯାଇକି ବାହାର ଦେଶରେ ବାଣିଜ୍ୟ କାରବାର କରୁଥିଲେ ସେଇଥିପାଇଁ ଆମେ ସେହିଦିନ ନୌକା ଭସଉଛୁ ବା ଡଙ୍ଗା ଭସଉଛୁ ଏବେ ବି ଟ୍ରେନ୍ ଟ୍ରାକ୍ଟର ବସ୍ ଏରୋପ୍ଲେନ୍ ଇତ୍ୟାଦି ଭିନ୍ନ ଭିନ୍ନ ପ୍ରକାର ମା ମାଳବୋହି ଗାଡ଼ି ବାହାରିଲାଣି ଯାହା ଦ୍ବାରା ଆମେ ଜିନିଷ ବାହାରକୁ ଯାଇକି କାରବାର କରୁ ଓ ଗୋଟେ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇକି ଯାଉ ବାଣିଜ୍ୟ ବ୍ୟବସାୟ କରୁ ଯେପରିକି ବଙ୍ଗଳାଦେଶେ ଆମ କିଛି ଜଣ ଲୋକ ଓଡ଼ିଆ ବୁଝିପାରନ୍ତି ସେଥିପାଇଁ ଆମେ ଏଇଠି ତାଙ୍କ ସହିତ ଓଡ଼ିଆ ରେ ମିଶିକି କଥା ହଉ ଓ ଏବଂ ବ୍ୟବସାୟ କରୁ କିନ୍ତୁ ଯେଉଁ ଜାଗାରେ ଓଡ଼ିଆ ଜାଣିନାହାଁନ୍ତି ବା ଓଡ଼ିଆ ଚାଲେନି ସେଇ ସ୍ଥାନରେ ଆମକୁ ହିନ୍ଦୀ ଦ୍ବାରା କଥା ହବାକୁ ପଡ଼େ କାରଣ ହିନ୍ଦୀ ଆମର ରାଷ୍ଟ୍ରଭାଷା